ଆମ ଘରକୁ ଆସିଥିବା ଅତିଥିମାନଙ୍କୁ ରାୟଗଡ଼ା ଜିଲ୍ଲାର ଚାଟିକଣା ତୀର୍ଥସ୍ଥଳୀକୁ ପର୍ଯ୍ୟଟନ ଆକାରରେ ଗ୍ରହଣ କରାଯାଇଥିବାରୁ ସେଠାର ସେଠାକୁ ବୁଲିବାକୁ ମେ ବି ସେଠାରେ ଝରଣା ପାଣିର କୁଳୁକୁଳୁ ନାଦରେ ନାଦରେ ନିୟମଗିରି ପର୍ବତରୁ ଛୁଟି ଆସି ତଳ ସମତଳ ଅଞ୍ଚଳରେ ପଡ଼ୁଛି ସେଥିଲାଗି ସେଥିଲାଗି ଦେଖିବାକୁ ବହୁତ ମନୋରଞ୍ଜନ ଲାଗେ ଏବଂ ଆସିଥିବା ଅତିଥିମାନେ ମଧ୍ୟ ଏହା ଦେଖି ବହୁତ ଖୁସି ହେବେ ଖୁସି ହେବେ ଏବଂ ସେଠାରେ ପଡୁଥିବା ଝରଣା ପାଣିର କୁଳୂକୁଳୂ ନାଦରେ ଗାଧୋଇ ସେମାନେ ବହୁତ ଖୁସି ହେବେ ତେଣୁ ଏଇ ଏଇ ପର୍ଯ୍ୟଟନ ସ୍ଥଳୀକୁ ମୁଁ ପ୍ରଥମେ ସେମାନଙ୍କ ମନୋରଞ୍ଜନ ପାଇଁ ଦେଖେଇବା ପାଇଁ ବା ବୁଲିବା ପାଇଁ ନେବି